ମହିଳାମାନେ ଆଜିକାଲି ସମାଜରେ ସୁରକ୍ଷିତ ନାହାନ୍ତି ଯେମିତିକି ଘରେ ଘରୋଇ ହିଂସା ହେଉଛି ତାଙ୍କୁ ମାଡ଼ ଦିଆଯାଉଛି ଗାଳି ଦିଆଯାଉଛି ଯୌତୁକ ନିର୍ଯାତନା ପାଇଁ ପୋଡ଼ିକି ମାରିଦେଉଛନ୍ତି ଘରେ ବହୁତ କାମ କରୁଛନ୍ତି ଛୁଆଙ୍କ ସେବା କରୁଛନ୍ତି ଘରର ଉନ୍ନତି ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟ କରୁଛନ୍ତି ଆଉ ଶିକ୍ଷା କ୍ଷେତ୍ରରେ ମହିଳାମାନଙ୍କୁ ସମାନ ସୁଯୋଗ ଦିଆଯାଉଛି ସମାନ ସୁଯୋଗ ମିଳୁଛି ପଢ଼ୁଛନ୍ତି ସମସ୍ତେ ତଥାପି ଆଜିକାଲି ସମାଜରେ ମହିଳା ମାନେ ସୁରକ୍ଷିତ ନାହାନ୍ତି ବାହାରକୁ ଯିବାକୁ ସେ ନିରାପଦ ମନେ କରୁନାହାନ୍ତି ଏକାଏକା ବାହାରକୁ ଯାଇପାରୁ ନାହାନ୍ତି ନିରାପଦ ଆଜିକାଲି ସମାଜରେ ମହିଳା ମାନେ ନାହାନ୍ତି